ଦାଦା ଭଲ୍ ଅଛ କେଁ ହଏ ଏଇଟା ବୁଟ୍ ଗୋଟେ ନେବାର ଥିଲା କିନି

ଏଇଟା ବୁଟ୍ ମୁଇଁ ଏଇଟା ଦେଖୁଛି କେନ୍ତା ଟାଇପ୍ର ନେବି ଯେ ମୁଇଁ ଟିକେ ବୁଝି ନାଇଁପାରି ସ୍ପୋର୍ଟ୍ର ଆଇଛି କେଁ ଭଲ୍ ଭଲ୍ଟା ଓ ହଁ ହଁ ମୋ ବୁଟ୍ ଟିକେ ଭଲ୍ଟା ଟିକେ ପଇସାପତ୍ର ବି ଟିକେ ସର୍ଟେଜ୍ ଅଛି କିନି ସେଇ ହିସାବରେ ଦେଖିକରି କିନି ଭଲ୍ଟା ଟିକେ ତୁମେ କହିଦିଅ ତ ହେନ୍ତା ଆମେ ସବୁ ଦିନିଆ ଗ୍ରାହକ୍ ତୁମେ ଆଜି ଭଲ୍ ଭଲ୍ ହେବା ବୋଲେ କାଲ୍କେ ମୁଁଇ ଆଇମି ହଏ ଭଲ୍ ତ ଦିଶୁଛି ଏକା ଯେ କେତେଦିନ୍ ଯିବା ସେଇଟା କେନ୍ତା ତୁମେ ଟିକେ କହିବ ବୋଲେ ସିନା ହେବା ଏଁ ଏତେ ଏତେ ପଇସା ଦେବିଁ ଆର୍ କାଲ୍କେ ପର୍ଦିନ୍କେ ସେ ବୁଟ୍ର ସେ ପଛ୍ ଆଡ଼ଟା ଚିରି ହେଇଯିବା ବୋଲେ କେନ୍ତା ନେଇ ଲାଗ୍ବା

ହୁଁ ହଁ ଗଲାଥର ମୁଇଁ ତ ଗଲାଥର ଗୋଟେ ଅଲଗା ଦୁକାନ୍ରୁ ବୁଟ୍ ଗୋଟେ ନେଇଥିଲି ଯେ କେନେ ସେଇଟା ଦୁଇ ମାସ୍ ଏକା ଚଲ୍ଲା ସେଇଟା ପାଞ୍ଚଶହ ଟଙ୍କା ଦେଇଥିଲିଁ ମା' ହେଇଟା ତ ନାଇଁ ଏକା ସେଥି ତ ଆଶା ଭରଷା ଧରିକରି ତମର୍ ପାଖେ ଆଇଛୁଁ ପରେ ଏଁ ଭଲ୍ଟା ଭଲ୍ ଭଲ୍ଟା ଗୋଟେ କିଣବି ବୋଲିକରି ଅଧିକ୍ ଦିନ୍ ଲାଷ୍ଟିଂ କର୍ବା ବୋଲି କର୍ତେ ହେଁ ଯେ ସ୍ପୋର୍ଟର କେତେ ଭେରାଇଟି ମାନେ ଅଛି ଏଇଟା ହଁ ଆଉ ସେଇଟା ସେଇଟା କେତେ ଟଙ୍କା ହଏ ହେତେ ତ ଦରକାର୍ ଯେ ତମେ ଟିକେ ପଇସା ପଇସା ପତ୍ରନେ ଖାଲି ଆର୍ କିଛି ନେଇନେ ଆର୍ ଟିକେ ଅଧିକ୍ ଦିନ୍ ଯିବାର୍ ଅଛି ନେ ସେଠାନେ ଖାଲି ଏଇ କଲର୍ଟା ଭଲ୍ ଅଛି ଏକା ଯେ ଯେ ପଛ୍ ଆଡ଼େଟା ନାଇଁ ସରେ ତ ଜଲ୍ଦି କରି ମୁଇଁ ତୁମର୍ କଥା ବୁଝୁଛେ ପରା ଭଲ୍ସେ ବୁଝୁଛେଁ ମୋତେ ଗଲାଥର ସେ ସେ କଥା କାଇଁ ୟାଦ୍ ହେଉଁଛେ କି ନାଇଁ ଗଲାଥର

ହଁ ଆଜ୍ଞା ଏଇଟା କେତେ ଟଙ୍କା ପଡ଼ିଲାନୁ ହଁ ସେ ହଁ ଏଇ ଛଅଶହ ବାଲା ସାଢ଼େ ପାଞ୍ଚଶହ ନେ ଦେଖ ରଖିଦିଅ କରିଦିଅନ୍ ନାଇଁ ଆଜ୍ଞା ଏ ପଇସାପତର ବି ନାଇନ ହେତିକା ତ ତୁମର ନିକେ ଆଇନି ଆଜ୍ଞା ହଁ ଦେଖ ଧର ପଇସା ଧର ହଁ ଚାଲ ହଁ ହଁ ହଁ ଚାଲ ଆସୁଛେ